ଏଇ ଦୁର୍ଗାପୂଜା ଯୋଉ ଡ୍ରେସ୍ ଡ୍ରେସ୍ ଇଏ କ'ଣ କରିବା ପାଇଁ କହୁଥିଲେ ଡିଜାଇନ୍ ସବୁ କୋଉ ଡିଜାଇନ୍ କ'ଣ ନେବେ କହୁନାହାନ୍ତି କୋଉ ଡିଜାଇନ୍ ନେବେ ହଁ ଜିନ୍ସଫିନ୍ସ ହଁ ଅଛି ଦଶ ବର୍ଷ ପନ୍ଦର ବର୍ଷ ପିଲାଙ୍କ ପାଇଁ ଅଛି ରେଟ୍ ଝିଅର ପାଁଶହ ଛଅଶହ ଭିତରେ ହେବ ପୁଅର ହଜାରେ ଭିତରେ ହେବ ଆପଣ ଯାହା ନେଇପାରିବେ କ୍ରପ୍ ଟପ୍ ଅଛି ଜିନ୍ସ ପ୍ୟାଣ୍ଟ୍ ଗାଉନ୍ ଫ୍ରକ୍ ସବୁ ଅଛି ଆପଣ ଯାହା ନେଇପାରିବେ ଆଉ ହଁ ଝିଲିମିଲି ଅଛି ଆପଣ କେତେ ସାଇଜ୍ କ'ଣ କହିବେ କେତେ ବର୍ଷର ପିଲାଙ୍କ ପାଇଁ ଝିଅ ବୋଧେ ଦଶ ପୁଅ ବୋଧେ ପନ୍ଦର ହଁ ସେ ଏମ୍ ସାଇଜ୍ ହେଲେ ହେବ ଆଉ ଆପଣ ଡିସ୍କାଉଣ୍ଟ୍ ଅଛି ବି ଯେବେ ଆସନ୍ତୁ ଡିସ୍କାଉଣ୍ଟ୍ ବି ଅଛି ଫାଇଭ୍ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ ଅଛି ଆପଣ ଆସନ୍ତୁ ଅଧିକ ଆଉ କମେଇ ହେବନି ଫାଇଭ୍ ପର୍ସେଣ୍ଟ୍ କେତେ ହେଲାଣି ଏବେ ଗୋଟେ ଅଫର୍ ଅଛି ବୋଲି ଦୋକାନରେ ଫାଇଭ୍ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ ଅଛି ନହେଲେ ମୁଳୁର ନଥିଲା ଦଶ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ ହେଇପାରିବନି ହେଇପାରିବନି ସେ ଏମ୍ ସାଇଜ୍ ହେବ ଆପଣ ଦଶ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ କିନ୍ତୁ ହେଇପାରିବନି ନାଇ ନାଇ ମୁଁ ତ ନିଜେ ଦୋକାନରେ ରହୁଛି ଆଉ କାହାଠୁ ବୁଝିବି ଦଶ ପର୍ସେଣ୍ଟ୍ ହେଇପାରିବନି ସେଇ ପାଞ୍ଚ ପର୍ସେଣ୍ଟ୍ ହେବ ଦଶ ପର୍ସେଣ୍ଟ୍ ହେଇପାରିବନି ଦଶ ପର୍ସେଣ୍ଟ୍ ହେଇପାରିବନି ହ୍ୟାଲୋ ନାଇ ନାଇ ଦଶ ପର୍ସେଣ୍ଟ୍ ମୁଳରୁ ହେଇପାରିବନି ଅଲ୍ଗା ଆଡ଼େ କାହିଁକି ଯିବି ଏଇଠିକି ଆସନ୍ତୁ ଆସନ୍ତୁ ଦେଖନ୍ତୁ ଆମ ଜିନିଷ କେମିତିଆ ମାନେ କୋଉ ଡିଜାଇନ୍ର କ'ଣ କୋଉ ଡିଜାଇନ୍ର କ'ଣ କେମିତି ଦେଖିବେ ଆପଣ କେତେ ଟଙ୍କା ମାନେ ପାଞ୍ଚ ପର୍ସେଣ୍ଟ୍ ଆଉ ଯୋଉଠିକି ଯିବେ କେହି ଡିସ୍କାଉଣ୍ଟ୍ ବି ଦେବେନି ଦଶ ପାଞ୍ଚ ଟଙ୍କା ପାଞ୍ଚ ପର୍ସେଣ୍ଟ୍ କେହି ଡିସ୍କାଉଣ୍ଟ୍ ଦେବେନି ଡିସ୍କାଉଣ୍ଟ୍ ଏତେ ଦଶ ପର୍ସେଣ୍ଟ୍ କେହି ଡିସ୍କାଉଣ୍ଟ୍ ଦେବେନି ଆପଣ ଆସନ୍ତୁ ଚାରିଟା ଚାରିଟା ବେଳେ ଦୋକାନ ଖୋଲା ଆପଣ ଚାରିଟା ବେଳେ ଆସନ୍ତୁ ଦେଖନ୍ତୁ ଭଲ ଲାଗୁଛି କେମିତିଆ ଡ୍ରେସ୍ କି କ'ଣ କେମିତିଆ କପଡ଼ା ଭଲ ପଡ଼ୁଛି କି ନାଇଁ କି କ'ଣ ହେଉଛି ଦେଖନ୍ତୁ ଟ୍ରାଏ କରନ୍ତୁ ଫାର୍ଷ୍ଟ ଟାଇମ୍ ଟ୍ରାଏ କରନ୍ତୁ ଆସନ୍ତୁ ଚାରିଟା ଭିତରେ ଆସନ୍ତୁ ଆସିଲା ପରେ ଦେଖାଯିବ ଆଉ କ'ଣ ହେଉଛି କ'ଣ ନାଇଁ ଆପଣ ନେଉଛନ୍ତି କି ଆପଣ ନ ମନକୁ କଲେ ଆଉ ଗୋଟେ ଦୋକାନ ଯିବେ ସେଥିରେ କ'ଣ ଅଛି ଆଉ କ'ଣ ଦୋକାନ ଯିବେ ଆସନ୍ତୁ ଦେଖିବା ଆସନ୍ତୁ ଚାରିଟା ବେଳେ ଆସନ୍ତୁ ଆସନ୍ତୁ ଚାରିଟା ବେଳେ ଆସନ୍ତୁ